ସ୍ୱାସ୍ଥ୍ୟ ସେବା ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ମୁଁ ସହର ଗାଁ ମହାନଗରରୁ ଉନ୍ନତ କରିବା ପାଇଁ ସରକାରଙ୍କଠାରୁ ବହୁତ ଆଶା ସାହାଯ୍ୟ ଆଶା କରୁଛି ଯେମିତିକି ମହାନଗରରେ ଯେମିତି ଆଜିକାଲି ଯେଉଁ ମାନେ ରାସ୍ତାଘାଟ ହେଲାଣି ସେମିତି ବି ଆମ ଗାଁରେ ରାସ୍ତା ଘାଟ ହେଲାଣି କିନ୍ତୁ ଏଇଆ ସେସବୁ ମରାମତି ସରକାର କରାଉଛନ୍ତି ଗାଁର ରାସ୍ତାଘାଟ ସରକାର ମରାମତି କରାଉଛନ୍ତି କିନ୍ତୁ ସେଇଟା ଟିକିଏ ଆଉ ଟିକିଏ ଦ୍ରୁତଗତିରେ ହେଲେ ଭଲ ହୁଆନ୍ତା ଟିକିଏ ଜଲ୍ଦି ହେଲେ ସେଇଟା ଭଲ ହୁଅନ୍ତା ସ୍ୱାସ୍ଥ୍ୟ ସେବା ସ୍ୱାସ୍ଥ୍ୟ ସେବା ପାଇଁ ସରକାର ଭଲ ପଦକ୍ଷେପ ନେଇଛନ୍ତି ଯେମିତି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା କରିଛନ୍ତି ସେଥିରେ ଲୋକମାନେ ବହୁତ ମାନେ ଲାଭ ବି ପାଉଛନ୍ତି ସେବା ପାଉଛନ୍ତି କିନ୍ତୁ ଗୋଟେ ଆମ୍ବୁଲାନ୍ସର ସେବା ସେଇଟା ଟିକିଏ ଗାଁ ଗହଳିରେ ଲେଟ୍ ହେଉଛି ଜଣେ ରୋଗୀ ଯଦି ମାନେ ପଡ଼ିଥିବ ତାହେଲେ ଯଦି ଆମ୍ବୁଲାନ୍ସ ଗୋଟେ ଗୋଟେ ଥିବ ସେ ଯଦି ଆଉ ଗୋଟେ କେଉଁ ରୋଗୀକି ଆଣିବାକୁ ଯାଇଥିବ ତାହେଲେ ଡାକ୍ତରଖାନାରୁ କହୁଛନ୍ତି କି ମାନେ ଏଇ ଆମ୍ବୁଲାନ୍ସଟା ଯାଇଛି ଆଉ ଆମ୍ବୁଲାନ୍ସ ନାହିଁ ଟିକିଏ ଅଧଘଣ୍ଟା ଡେରି ହେବ ଯେଉଁଟି ଯେଉଁ ଅଧଘଣ୍ଟା ଡେରି ହେଉଛି ସେଇ ଅଧଘଣ୍ଟାରେ ଅସୁବିଧାଟା ହେଉଛିକି ସେ ରୋଗୀର ଦେହ ଅଧିକ ଖରାପ ହେଇଯାଉଛି ତ ସରକାର ଯଦି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଗୋଟେରୁ ଦୁଇଟା ଆମ୍ବୁଲାନ୍ସ ସବୁ କି ତିନ ଦଶ ପନ୍ଦରଟା ଆମ୍ବୁଲାନ୍ସ ଗୋଟେ ଗୋଟେ ମେଡ଼ ମାନେ ଡାକ୍ତରଖାନାରେ ରଖନ୍ତେ ତାହେଲେ ଟିକିଏ ସୁବିଧା ହୁଅନ୍ତା ଏଇସବୁ ସାହାଯ୍ୟ ଆମେ ସରକାରଙ୍କଠାରୁ ଆଶା କରୁଛୁ